ବାଇକ୍ ଚଲାଇବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ କାରଣ ଦୁର୍ଘଟଣା ଗୁଡ଼ିକ ଅନେକ ମାଧ୍ୟମ ମାଧ୍ୟମରେ ହୋଇଥାଏ କେତେକ ଆକସ୍ମିକ କେତିକ ପ୍ରାକୃତିକ ଓ ଅନେକ ମନୁଷ୍ୟର ଅସାବାଧାନତ ଗୃତ ଯୋଗୁଁ ହୋଇଥାଏ ଏହିସବୁ ସଡ଼କ ଦୁର୍ଘଟଣା ଗୁଡ଼ିକୁ ଆମେ ସଡ଼କର ସଡ଼କ ସୁରକ୍ଷା ନିୟମ ପାଳନ ଦ୍ୱାରା ରୋକି ପାରିବା ମାନବକୃତ ଦୁର୍ଘଟଣା ଗୁଡ଼ିକ ଅନେକ ସମୟରେ ନିଜର ମଣିଷର ଅଜ୍ଞତା ଅସାବଧାନତା ଏବଂ ଖାମଖିଆଲି ମନୋଭାବରୁ ହିଁ ସଂଗଠିତ ହୁଏ ବେଳେ ବେଳେ ଗର୍ବିତ ମଣିଷର ଦୁଃସାହସ ଓ ଲୋଭି ଲୋଭ ହିଁ ଦୁର୍ଘଟଣା କାରଣ ହୁଏ ଏହିପରି ସାବଧାନ ଓ ସଚେତନ ରହିବା ନିହାତି ଦରକାର ବେଳେ ବେଳେ ଚାଳକର ମଧ୍ୟପାନ ଯୋଗୁଁ ଗାଡ଼ି ଉପର ସଠିକ୍ ନିୟନ୍ତ୍ରଣ ରହିବା ନାହିଁ ଏହାର କୁପରିଣାମ ସ୍ୱରୂପ ସେମାନେ ଦୁର୍ଘୁଟଣାକୁ ନିୟନ୍ତ୍ରଣ କରି ନିଜର ତଥା ଅନ୍ୟମାନଙ୍କର କ୍ଷତି ସାଧନ କରନ୍ତି ଅସଂଖ୍ୟ ରାସ୍ତା ଦୁର୍ଘଟଣା ପ୍ରତ୍ୟେକ ଦୈନିକ ସମ୍ବାଦପତ୍ର ପୃଷ୍ଠାରେ ଦୂରଦର୍ଶନ ପର୍ଦାରେ ଆମେ ଦୁର୍ଘଟଣା କରୁଣ କାହାଣୀ ଦେଖିବାକୁ ପାଉ ଏହି ଦୁର୍ଘଟଣା ଗୁଡ଼ିକ ଯଉଁ ଅନେକ ମଣିଷ ମରନ୍ତି ସଂଖ୍ୟ ସଂଖ୍ୟ ଆମେ ଗାଡ଼ି ଚଲାଇବା ସମୟରେ ଭ୍ରମଣ ସମୟରେ ହେଲମେଟ୍ ପାଣି ବୋତଲ ନିଜ କାଗଜପତ୍ର ତଥା ଡ୍ରାଇଭର୍ ଲାଇସେନ୍ସ ଇନ୍ସୁରାନ୍ସ ପେପର୍ସ ଏମିତି ସବୁପ୍ରକାରର ଗାଡ଼ିର କାଗଜପତ୍ର ଧରିକି ଯିବା ଉଚିତ କାରଣ ଅନେକ ସମୟରେ ପୋଲିସ ଧରିଥାନ୍ତି ତାଙ୍କୁ ପ୍ରମାଣ ଦେଖାଇବା ପାଇଁ ଗାଡ଼ି ଚଲାଇବା ସମୟରେ ବାମ ପଟେ ଯିବା ବାମ ପଟି ଗାଡ଼ି ରଖିବା ଉଚିତ ଟ୍ରାଫିକ୍ ନିୟମ ଆଣିବା

କାରଣ ଏହିସବୁ ନ ମାନିଲେ ଆମକୁ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼େ